ପାଣିରେ ଆମେ ପହଁରିବା ଦ୍ବାରା ଆମ ମନ ବହୁତ ଖୁସି ହୁଏ ଖୁସି ହୁଏ ଆମେ ଏପଟରୁ ସେପଟକୁ ପହଁରିକି ଯାଇପାରୁ ତା ପରେ ସାଙ୍ଗ ସାଥୀମାନେ ପାଣିରେ ପହଁରୁଥିବେ ତାଙ୍କର ସାଙ୍ଗରେ ମିଶି କଥା ହେଇ ହେଇ ପାଣିରେ ପହଁରୁ ଏପଟକୁ ଚାଲ ସେପଟକୁ ଯିବା ତା ପରେ ପାଣିରେ ପହଁରିବା ଦ୍ଵାରା ଆମର ରକ୍ତସଞ୍ଚାଳିତ ହୁଏ ତା ପରେ ହେଉଛି ମାନେ ଦେହର ଗୋଟିଏ ଉପକାର ସେଇଟା ବି ହୁଏ ଲୋକମାନେ ଆଜି କାଲି ତାଙ୍କ ଦେହ ପା କେତେ ରୋଗ ହେଉଛି ସେମାନେ ମାନେ ଚାଲି ବୁଲି ପାରୁନାହାଁନ୍ତି ଏମିତି ପାଣିରେ ପହଁରିଲେ ମାନେ ଦେହର ଶିର ମାନେ ଆମର ଠିକ୍ ଆସିବ ଆଉ କୋଚା କୋଚା ଯେଉଁମାନଙ୍କ ଥାଏ ଶିର ସେମାନଙ୍କର ସିଧା ବି ହୋଇଯାଏ ମାନେ ପାଣିରେ ପହଁରିବା ଦ୍ଵାରା ମାନେ ସେଇଟା ଆମର ଉପକାର ତା ପରେ ହେଉଛି ଆମର ମାନେ ଆମକୁ ବହୁତ ଖୁସିବି ଲାଗେ ଏମିତି ସେଇୟା ଆଉ